ଆଜିକାଲି ସାହିତ୍ୟ କବିତା ଏବଂ ଅନ୍ୟ ପ୍ରକାର କଲାତ୍ମକ ଅଭିବ୍ୟକ୍ତି ଓଡ଼ିଆ ଭାଷା ସବୁ ଲୋକମାନେ ଭୁଲିଯାଇଛି ଆଗ ଆଗରେ ଲୋକେ ସାହିତ୍ୟରେ ଭାଷନ ସାହିତ୍ୟ କବିତା ଆଲୋଚନା ସାହିତ୍ୟ ନାନାପ୍ରକାର କବିତାର ଆଲୋଚନା କରୁଥିଲେ ଏବେ ଇଂଲିଶ୍ ମିଡ଼ିୟମ୍ ଖୋଲିବା ଯୋଗୁଁ ଆଦର୍ଶ ବିଦ୍ୟାଳୟ ଖୋଲିବା ଯୋଗୁଁ ଓ ବିବେକାନନ୍ଦ ଏମିତି ଅନେକ ସ୍କୁଲ୍ ଇଂଲିଶ୍ରେ ଖୋଲିବା ଯୋଗୁଁ ଲୋକମାନେ ଓଡ଼ିଆ ଭାଷା ଓଡ଼ିଆ କବିତା ସବୁ ଭୁଲିଗଲାନି

ସବୁବେଲେ ଇଂଲିଶ୍ରେ କଥାବାର୍ତ୍ତା କୁହ ଇଂଲିଶ୍ କବିତା କୁହ ମୁଁ ଚାହୁଁଛି ଆଉଥରେ ସାହିତ୍ୟ ସାହିତ୍ୟ ଭାଷା ସାହିତ୍ୟ କବିତା ଏବଂ ଅନ୍ୟ ପ୍ରକାର କଲାତ୍ମକ ସବୁ ଓଡ଼ିଆରେ ହେଉ ଓଡ଼ିଆରେ ହେଲେ ଲୋକମାନେ ଆଉ ଥରେ ଖୁସି ହେବେ କିନ୍ତୁ ଆଜି ଇଂଲିଶ୍ ଯୋଗୁଁ ସମସ୍ତେ ଓଡ଼ିଆ ଭାଷାକୁ ତ୍ୟାଗ କରି ସବୁ ଓଡ଼ିଆ ଭାଷାରେ ବ୍ୟବହୃତ ହେଇଗଲାନି ତେଣୁ ମୁଁ ଚାହେଁ ଆଉ ଥରେ ଓଡ଼ିଆ ଭାଷା ସବୁ ଜାଗା ସବୁ ଜାଗାରେ ହେଉ ଏଇଟା ମୋର ଆଶା କିନ୍ତୁ ଲୋକମାନେ କିଏ ବି ଆଶା କିଏ ବି ଗୁରୁତ୍ୱ ଦେବେ ନାହିଁ ଚାହିଁବ ଓଡ଼ିଆ ହିଁ ଓଡ଼ିଆ